ଆ ମୁଁ ଲାଲ୍ କଲର ସାର୍ଟଟିଏ କିଣିଛି ଆହୁରି ବହୁତ ବଢ଼ିଆ ଲାଗୁଛି ପିନ୍ଧିବାର ଲାଗି ଆଉ ଯେନେକେ ଗଲେ ସାଙ୍ଗମାନେ ପଚାରୁଛନ୍ତି କି କେନୁ କିଣିଲୁ କେନୁ କିଣିଲୁ ବୋଲି ବହୁତ ସ୍ମୁଥ୍ ଲାଗୁଛି ମନ୍ଦିର ଗଲେ ପାର୍ଟି ଗଲେ ଯେଉଁଠିକୁ ଗଲେ ବି ବହୁତ ବଢ଼ିଆ ଲାଗୁଛି ପିନ୍ଧବାକୁ ଆଉ ଗୋଟିଏ ବହୁତ ଖୁସି ଲାଗୁଛି ଏ ସାର୍ଟ ଖଣ୍ଡକ ବି ପିନ୍ଧିବାର ଲାଗି କଲରଟା ବି ମସ୍ତ ଅଛି ସବୁ ଭଲ ଅଛି ପୂରା ବହୁତ ସ୍ମୁଥ୍ ଲାଗୁଛି ମନ୍ଦିର ଯିବାକୁ ଗଲେ ବି ସାଙ୍ଗମାନେ ପଚାରୁଛନ୍ତି ସାଙ୍ଗସାଥି ସମସ୍ତେ ପଚାରୁଛନ୍ତି କେନୁ କିଣିଲୁ କେନୁ କିଣିଲୁ ବୋଲି ଆଉ ମୁଁ ଇନୁ କିଣିଲି ବୋଲି କହୁଛି ଆଉ ସେମାନେ ବି କହୁଛନ୍ତି କି ଏ ଜାଗାରୁ ଆମେ ବି କିଣିବୁ ବୋଲି କହୁଛନ୍ତି ଆର୍ ବହୁତ ବଢ଼ିଆ ଲାଗୁଛି ସାର୍ଟଟା ବି